ମନେକର ଆମେ ଗୋଟିଏ ମନେକର ଆମେ ଗୋଟିଏ ଜାଗାରେ ଯାଉଛୁ ଯାହାକି ସେଇ ଜାଗାରେ ଆମେ ଯିବାର ଗୋଟେ ଆମର ଗୋଟେ ଗୋଟେ ଜାଗାରେ ଯିବା ପାଇଁ ଅଛି ଆମେ ଯିବାରୁ ବହୁତ ଆଗ୍ରସର ହେଇଛୁ କାରଣ ସେଟା ଆମ ପାଇଁ ଯିବାର ଆକର୍ଷଣ ତ ଆମେ ମାନେ ଯିବୁ ବୋଲି ବାହାରିଥିବୁ ମନେକର ସେ ଯଦି ଗୋଟେ ବୁକିଙ୍ଗ କରିଥିବୁ ଆମେ ଗୋଟେ ବସ୍କୁ ବୁକିଙ୍ଗ କରିଥିବୁ ସେ ବସ୍ ବସ୍ର ଲୋକ ଆସିନଥାଏ ମାନେ ଟ୍ରାଭେଲ୍ କରିବାରେ ସେ ଟ୍ରାଭେଲ୍ ଯଦି ଆସିନଥାଏ ଆମେ ଆମେ କେମିତି ଯାଇଥାଉ ସେ ପାଇଁ ଆମେ ଡ୍ରାଇଭର୍କୁ କଲ୍ କରି ଆମେ ତାଙ୍କୁ ସୂଚନା ଦେଇଥାଉ ଆମେ କେଉଁ ସୁବିଧା ପଚ ସେଟା ବି କହିଥାଉ ଆମେ ସେଥିପାଇଁ ଆମେ ଯେିତିକି ସୁବିଧା ଆମେ କଲ୍ କଲେ ତାଙ୍କୁେ ଉଠାଇ ନଥାନ୍ତି ତା'ହେଲେ ଆମେ ଗୋଟେ ଜାଗାକୁ ଯାଇପାରୁ ହଁ ମାନେ ଆମେ ସେଇ ଡ୍ରାଇଭର୍ଙ୍କୁ କଲ୍ କରିଥାଉ ସେ ଡ୍ରାଇଭର୍ ଯଦି ଉଠାଇଲେଣିି କହିଲେ ଆମେ ସେ ଡ୍ରାଇଭର୍ ମାନେ ଡ୍ରାଇଭିଙ୍ଗ ଏଜେନ୍ସିକୁ କଲ୍ କରିଥାଉ ଯାହାକି ଆମେ ସେଠିକ ସମୟରେ